ମୁଁ ନୀଳମାଧବ କହୁଥିଲି ଏଇଟା ରେଜର ସାଲୁନ୍ ତ କରିବାର ଥିଲା ଆପଣଙ୍କର ଏଠି ଆଗୁଆ ବୁକିଂ କରିବାକୁ ପଡ଼ୁଛି ନା ଗଲେ ଫାଙ୍କା ରହିବ କାଲି ବାରଟା ବେଳକୁ କିଛି ଫାଙ୍କା ଅଛି କି ଟିକେ ଦେଖିକି କୁହନ୍ତୁ ତ ମୁଁ ନୀଳମାଧବ ନାଁରେ ଗୋଟେ ବୁକିଂ କରିଦିଅନ୍ତୁ କାଲି ପାଇଁ ଆପଣଙ୍କର ଏଠି ଟ୍ରିଟ୍ମେଣ୍ଟ ହେଉଛି ତ ସେଇଟା କେଉଁଥିରେ ହଟ୍ ୱାଟର୍ରେ କରୁଛନ୍ତି ନା କୋଲଡ଼୍ ୱାଟର୍ରେ କରୁଛନ୍ତି ଗଲାଥର ତ ମୁଁ ହଟ୍ ୱାଟର୍ଟା କରିଥିଲି ସେ ଠିକ୍ଠାକ୍ ଥିଲା ଆପଣ ତ ଏତେ ବର୍ଷ ହେଲା କରୁଛନ୍ତି ଆପଣଙ୍କ ମତରେ କେଉଁଟା ଭଲ ହେବ ମୋ ପାଇଁ ଭଲ ଜିନିଷ ବ୍ୟବହାର କରୁଛନ୍ତି ତ ଯେମିତି ଅଧିକ ଦିନ ଗଲା ଭଳିଆ କ୍ରିମ୍ଟା ଯେଉଁ ଲଗାଉଛନ୍ତି ତେଲ ମସାଜ୍ ହେଉଛି ସେଇଟା ଭଲ ସବୁ ବ୍ୟବହାର କରୁଛନ୍ତି ତ ଆଉ ଟ୍ରିଟ୍ମେଣ୍ଟ୍ ଛଡ଼ା ଆପଣ ମାନେ ହେୟାର୍ ମସାଜ୍ ଆଉ ହେୟାର୍ କଲର୍ ଫଲର ହେରା କରୁଛନ୍ତି ତ ନାହିଁ କାଲି ତ ଆମେ ଦୁଇ ଜଣ ମିଶିକି ଯିବୁ ମୁଁ ଯିବି ମୋର ଟ୍ରିଟ୍ମେଣ୍ଟ୍ କରିବି ଆଉ ଯଦି ଟାଇମ୍ ହୁଏ ଦେନ୍ ହେୟାର୍ଟା କରିଲି କରିକି ଟିକେ ଆସିବି ଯଦି ମୋର ଭଲ ହେଲା ତା'ପରେ ମୋ ସାଙ୍ଗ ବି ଯିବେ କରିକି ଆସିବୁ ଆପଣଙ୍କ ପାଖରୁ ଆଉ ଠିକ୍ ଅଛି କାଲି ମୁଁ ମୋ ଯେତିକି ସମୟ ଯାଇକି ଠିକ୍ ଟାଇମ୍ରେ ପହଞ୍ଚିବି ରଖୁଛି ଧନ୍ୟବାଦ